କନ୍ଧମାଳ ଜିଲ୍ଲାର ବିକାଶ ଏବଂ ଅଭିବୃଦ୍ଧି ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିନାହିଁ କାରଣ ଜିଲ୍ଲାରେ କୌଣସି ପ୍ରାକୃତିକ ସମ୍ପଦ ନାହିଁ ଏବଂ କୌଣସି ପର୍ଯ୍ୟଟନସ୍ଥଳୀ ମଧ୍ୟ ନାହିଁ ଏହି କାରଣରୁ ଜିଲ୍ଲାକୁ ଆଖି ଦୃଷ୍ଟିଆ ଟଙ୍କା ଆସିପାରୁନାହିଁ ଏବଂ ଜିଲ୍ଲାର ସମସ୍ତ ରାଜନୈତିକ ନେତାମାନେ କନ୍ଧମାଳରେ ଉନ୍ନତି ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି